ଆମେ ଆମ ଅଞ୍ଚଳରେ କମ୍ମୋଡିଟିଗୁଡ଼ିକୁ ଡୋର୍ ଟୁ ଡୋର୍ ବୁଲି ମାର୍କେଟିଙ୍ଗ୍ କରିଥାଉ ଡୋର୍ ଟୁ ଡୋର୍ ବୁଲି ମାର୍କେଟିଙ୍ଗ୍ କରିବା ଫଳରେ ଲୋକମାନେ ଭଲଭାବରେ ବୁଝିପାରନ୍ତି ଏଇଠାରେ ଆମେ ଆମେ ଡେମୋ କରି ତାଙ୍କୁ ଦେଖାଇଥାଉ ଡେମୋ ଦେଖିଲାପରେ ଲୋକମାନେ ଏହାକୁ ବୁଝନ୍ତି ଓ ନିଜେ ଆମଦ୍ଵାରା ସାମିଲ୍ ହୋଇଥାନ୍ତି ଏହା ଫଳରେ ଆମର ମାର୍କେଟିଙ୍ଗ୍ ସଂସ୍ଥା ବଢ଼ିଥାଏ ସେମାନେ ମଧ୍ୟ ଏହାଦ୍ୱାରା ରୋଜଗାର ପାଆନ୍ତି ବିଜ୍ଞାପନ ଲାଉଡ୍ ସ୍ପିକର ଏଭଳି ଭାବରେ ବି ମାର୍କେଟିଙ୍ଗ୍ କରାଯାଇପାରିବ